ହ୍ୟାଲୋ ଆପଣ ମହାରାଜା ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଆଜି ଆମ ଘରେ ମୋର ଜନ୍ମଦିନ ପାଳନ କରାଯାଉଛି ତେଣୁ ଆମ ଘରେ ଗୋଟିଏ ପାର୍ଟି ରଖାଯାଇଛି ତେଣୁ ତେଣୁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଭାତ ଡାଲି ଚିକେନ ତରକାରୀ ସାଲାଡ଼ କେକ୍ ଅର୍ଡ଼ର୍ କରିଥିଲି କେତେ ପଇସା ହେବ ଆଉ ଗୋଟିଏ ଆଇସ୍ କେକ୍ ଏକ କେଜିର ଦାମ କେତେ ଆଉ କ'ଣ ଆଉ କ'ଣ ଆପଣଙ୍କ ରେଷ୍ଟୁରାଣ୍ଟରେ ଆଉ କ'ଣ ଖାଦ୍ୟ ରହିଛି ପାନୀୟ ଦ୍ରବ୍ୟ କ'ଣ ଅଛି ଅଛି କି ମୋତେ ଆଜି ରାତି ନଅଟାରେ ମୋ ଘରେ ପାର୍ଟି ଥିବାରୁ ମତେ ଏହି ସବୁ ଖାଦ୍ୟ ଦରକାର ଦରକାର ବୋଲି ମୁଁ ଆପଣଙ୍କୁ କହିଥିଲି ହେଲେ ନଅଟା ତିରିଶି ହେଲାଣି ମୋର ସମସ୍ତ ଲୋକମାନେ ଆମ ଘରେ ଆସି ପହଞ୍ଚି ପହଞ୍ଚିଗଲେଣି ମୋର କେକ୍ ମଧ୍ୟ କାଟିବାକୁ ସମୟ ହୋଇଗଲାଣି ହେଲେ ଆପଣ ଏପର୍ଯ୍ୟନ୍ତ ଆଣି ନାହାନ୍ତି ତେଣୁ ଏହାକୁ ଜଲ୍ଦି ଜଲ୍ଦି ଆଣି ମୋ ପାଖରେ ପହଞ୍ଚାଇ ଦିଅନ୍ତୁ